କଲ୍ପନା ଚାୱାଲା ସୁନିତା ଉଇଲିୟମ୍ସ ରାକେଶ ଶର୍ମା ଏମାନେ ସମସ୍ତେ ହେଉଛନ୍ତି ଜଣେ ଜଣେ ସୁପ୍ରସିଦ୍ଧ ମହାକାଶଚାରୀ ଯେଉଁମାନେ ବିଶ୍ଵଦରବାରରେ ଭାରତର ନାଗରିକତା ତଥା ଭାରତର ଜଣେ ଉତ୍ତମ ବ୍ୟକ୍ତି ଭାବରେ ବିଦେଶରେ ମଧ୍ୟ ନାମ କମାଇଛନ୍ତି ଏମାନେ ମହାକାଶଚାରୀ ଭାବରେ ଭାରତକୁ ବିଶ୍ଵଦରବାରରେ ଗୌରବାନ୍ୱିତ କରିଛନ୍ତି